ବାଇକ୍ ଚଲାଇବା ସମୟରେ ସବୁବେଳେ ବାଇକ୍ ଚଲାଇବାରେ ଭଗବାନଙ୍କୁ ଡାକିକି ଗାଡ଼ି ଗୁଡ଼ା ଚଲାଇବା ଦରକାର ସବୁବେଳେ ଭାବନ୍ତି ଯେ ମୋ ବାଇକ୍ ମୋର କେଉଁଠି ଆକ୍ସିଡେଣ୍ଟ ନ ହଉ ହେଲମେଟ୍ ପିନ୍ଧିକି ଚଲାନ୍ତୁ ଆଉ କାହା ସହିତ ଲାଗି କରି ମୋ ପାଇଁ ଆଉ ଜଣଙ୍କୁ ବି ଅସୁବିଧା ନ ହଉ ସେଇଟା ଚିନ୍ତାଧାରା ରହୁଛି ସବୁବେଳେ ଭ୍ରମଣ କଲାବେେଳେ ଆପଣ ଗାଡ଼ି କାଗଜପତ୍ର ଏବଂ ଡି ଏଲ୍ ଲାଇସେନ୍ସ ଆଧାର କାର୍ଡ଼ ଭୋଟର୍ କାର୍ଡ଼ ଏ ଟି ଏମ୍ ଏସବୁ କାଗଜପତ୍ର ନିଜ ପାଖରେ ରଖନ୍ତୁ ନହେଲେ କିଛି ଅସୁବିଧା ହେବନି ରାସ୍ତାରେ ଗାଡ଼ି ନ ଧରୁ ଅସୁବିଧା କିଛି ନ ହଉ ସେଇଟା ମାଇଣ୍ଡରେ ଟେନସନ୍ ଦିଏ